ଆଜ୍ଞା ଆଜିକା ଆଜିକା ଦୁନିଆଁରେ ଗ୍ରହ ନକ୍ଷତ୍ରରୁ ଆମେ ବିଶେଷ କରି ଗାଣିତିକ ସୂତ୍ର ପ୍ରୟୋଗ କରି ଆମେ ଜାଣିପାରୁଛେ କି ସମୁଦ୍ରରେ କେବେ ଜୁଆର ହବ କି ବାତ୍ୟା ହବ କି ବର୍ଷା ହବ କି ବି ବନ୍ୟା ହବ କି କେଉଁ ଦିନ ପବନ କି ଜୋର ବାତ୍ୟା ବି କି ଘୂର୍ଣ୍ଣି ବଳୟ ଏ ଯେଉଁ ବିଭିନ୍ନ ପ୍ରକାର ଯେମିତିକା ବିପଦ ଆସିଲେ ମଧ୍ୟ ଆମେ ଜାଣିପାରୁଛେ ଏହି ଗ୍ରହ ନକ୍ଷତ୍ର ବଳରେ କେଉଁଦିନ ସୂର୍ଯ୍ୟଙ୍କ ତାପ ବଢ଼ି ଯୋରେ ଖରା ହବ ଆଉ କି କେଉଁଦିନ ଅଧିକ ଶୀତ ବା ଥଣ୍ଡା ପଡ଼ିବ ବିଭିନ୍ନ ପ୍ରକାର ଏଇ ଗାଣିତିକ ସୂତ୍ର ଦ୍ୱାରା ଆମର ଏସବୁ ଏସବୁ ହେଇଯାଇଛି ଏହି ଗାଣିତିକ ସୂତ୍ରକୁ ପଠାଣି ଆମ ପଠାଣି ସାମନ୍ତ ହି ବାହାର କରିଥିଲେ ଏହି ପଠାଣି ସାମନ୍ତ ନିଜେ ବାଉଁଶ ନଳି ସାହାଯ୍ୟରେ ଗ୍ରହ ନକ୍ଷତ୍ରଙ୍କ ବିଷୟରେ ସବୁ ଜିନିଷ କରି ତାଳ ପତ୍ରରେ ତାଳପତ୍ର ସାହାଯ୍ୟରେ ଲେଖି ଲେଖିକି ରଖୁଥିଲେ ତା'ପରେ ମଧ୍ୟ ଗ୍ରହ ନକ୍ଷତ୍ରରୁ ଗ୍ରହ ନକ୍ଷତ୍ରରୁ ଆମେ ବିଶେଷ କରି ଆମର କି ବାତ୍ୟା ହବ କି ବର୍ଷା ବର୍ଷା ହବ କି ଆଜି ବର୍ଷା ହବ ବୋଲି ଆଗରୁ ଆମେ ଜାଣିପାରୁଛେ ଏହା ଜାଣିବା ଦ୍ୱାରା ଆମେ ଲୋକଙ୍କୁ ଜଣେଇବା ଦ୍ୱାରା ଗୋଟେ ଚାଷୀ ସତର୍କ ହବା ସହିତ ଯେଉଁ ଚାଷ ମଧ୍ୟ କରିଥାଏ ତାକୁ ଆଣି ଭଲରେ ଅମଳ କରି ତାକୁ ରଖିଦିଏ ବର୍ତ୍ତମାନ ବିଜ୍ଞାନ ଆମର ଅଧିକ ଡେ ଡେଭଲପମେଣ୍ଟ ବି କରିଗଲାଣି ଏହାଦ୍ୱାରା ଆମର କେଉଁ ଦିନ କଣ ହବ ଦିନକୁ ଦିନ ବି କଣ ହବ ତଥାପି ବିଜ୍ଞାନ କହିଦଉଛି ଏହା ସହିତ ଆମ ବିଜ୍ଞାନର ଭଲ ହଉଛି